ମୁଁ ସୃଷ୍ଟି କରିଥିବା ସବୁଠୁ ଚ୍ୟାଲେଞ୍ଜିଂ ପେଣ୍ଟିଂ ହେଉଛି ମୁଁ ଦେଶତ୍ମା ଭାରତ ସଂଗ୍ରାମୀଙ୍କ ବିଷୟକୁ ନେଇକି ଏହି ପେଣ୍ଟିଂଟା କରିଥିଲି ଯେଉଁଥିରେକି ମୋତେ ସାତଟି ରଙ୍ଗକୁ ସାମିଲ କରିବାର ଥିଲା ଦେଶ ଆମ ଭାରତର ସ୍ଵାଧୀନତା ସଂଗ୍ରାମୀଙ୍କୁ ପିକ୍ଚର୍ ମୁଁ ବନେଇଥିଲି ଛବି ବନେଇଥିଲି ଆଉ ଯେଉଁଥିରେକି ମୋତେ ସାତଟି ରଙ୍ଗ ଭରିବାର ଥିଲା ସମ୍ପୂର୍ଣ୍ଣ ସାତଟି ରଙ୍ଗକୁ ନେଇକି ମୋତେ ଏହି ଛବି ବନେଇବାର ପୂରଣ କରିବାର ଥିଲା ଏବଂ ଏହି ଛବି ଦ୍ୱାରା ମୋତେ ମୁଁ ପୁରସ୍କୃତ ମଧ୍ୟ ହୋଇଥିଲି ମନରୁ ଛବିଟା ତିଆରି କରୁଥିବାରୁ ମୋତେ ବହୁତ ଖୁସି ଲାଗିଲା